ଓଡ଼ିଶା ପରିଦର୍ଶନ କରିବା ସମୟରେ ପର୍ଯ୍ୟଟକ ମାନେ ମନୋରଞ୍ଜନ କାର୍ଯ୍ୟକଳାପ କରିବା ପାଇଁ ଆମର ଭୁବନେଶ୍ୱରରେ କଳିଙ୍ଗ ଷ୍ଟାଡ଼ିୟମରେ ଜଳ କ୍ରିୟା ଜଳ କ୍ରୀଡ଼ା ହାଇକିଙ୍ଗ ଏବଂ ଟ୍ରେକିଙ୍ଗ ଇତ୍ୟାଦି ଆମର ସେଠାରେ ଅଛି ଏବଂ କଟକରେ ବାରବାଟି ଷ୍ଟାଡ଼ିୟମ ଅଛି ଏବଂ ରାଉରକେଲାରେ ବିର୍ସାମୁଣ୍ଡା ଅଛି ସେମାନେ ଆଉ ବି ବିଭିନ୍ନ ପ୍ରକାରର ବନାନା ବୋଟ୍ କାୟାକିଙ୍ଗ ନୌଚାଳନା ଏବଂ ସ୍ନାଇକଲିଙ୍ଗ କ୍ୟାମ୍ପିଙ୍ଗ ଇତ୍ୟାଦି କରିବା ପାଇଁ ଅଛି ସେମାନେ ଆସି ସେମାନଙ୍କର ମନୋରଞ୍ଜନ କାର୍ଯ୍ୟକଳାପ ଦୁଃସାହସିକ ସହିତ କ୍ରୀଡ଼ା କରିପାରନ୍ତି